ଆମ ଭାରତ ବର୍ଷ କୃଷି ପ୍ରଧାନ ଦେଶ ସେଥିରୁ ଓଡ଼ିଶା ରାଜ୍ୟ ଅନ୍ୟତମ ଓଡ଼ିଶା ରାଜ୍ୟରେ ପ୍ରାୟ ପଞ୍ଚସ୍ତରୀ ପଞ୍ଚସ୍ତରୀ ଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ସେମାନଙ୍କର ଆୟର ଉତ୍ସ ବିଶେଷ କରି କୃଷି କୃଷିକୁ ଛାଡ଼ିଦେଲେ ସେମାନେ ବଞ୍ଚି ବଞ୍ଚି ପାରିବେ ନାହିଁ କୃଷିକୁ ପ୍ରୋତ୍ସାହନ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପମାନ ନେଇଛନ୍ତି ଯେମିତି ପାଣି ସମସ୍ୟାର ସମାଧାନ ସାର ଯୋଗାଣର ସମାଧାନ